ହଁ ନମସ୍କାର ହଁ କ'ଣ ହେଇଛି କହୁନାହାଁନ୍ତି

ମାନେ ଜ୍ୱରଟା କେତେ ଦିନ ହେଲା ହେଲାଣି

ଆଉ ମାନେ ଗାଧୁଆ ପାଧୁଆ ଠିକ୍ ଭାବରେ କରୁଛୁ ନା ଥଣ୍ଡା ପାଣିରେ ଗାଧୋଉଛ ଗରମ ପାଣିରେ ଗାଧୋଉଛ ହଉ ସେଇ ମେଡ଼ିସିନ କଣ୍ଟିନ୍ୟୁ କର

ତା'ହେଲେ ମୁଁ ଆଉ କିଛି ମେଡ଼ିସିନ ଲେଖି ଦେଉଛି ଝାଡ଼ା ପାଇଁ ସେଥିପାଇଁ ନହେଲେ କିଛି ଖାଇ ଦବ ତୁମେ ଆଗରୁ କେଉଁ ତେଲ ଲଗାଉଥିଲ କି ତା'ହେଲେ ମୁଁ ଅଲଗା ତେଲ କିଛି ଲେଖି ଦେଉଛି ସେଥିରେ ଟ୍ରାଏ କର ଯଦି କମିଲା ତା'ହେଲେ ସେଇଟା କଣ୍ଟିନ୍ୟୁ କରିବ ଦେଖିବା ହଁ ଅଛି ମୁଁ ସେଇ ଲେଖି ଦେଉଛି ଆଉ ତୁମେ ସେଇଟା କଣ୍ଟିନ୍ୟୁ କର ଦେଖିବ ଯଦି ସେଇଟା କମିଯିବ ସେଇଟା ତା'ହେଲେ ସବୁବେଳେ ୟୁଜ୍ କରିବ ବ୍ରଣ ପାଇଁ ତୁମେ ବୋଧେ ୟାଡ଼ୁ ସାଡ଼ୁ କ'ଣ ଲଗାଉଛ ସେଥିପାଇଁ ସେମିତି ହେଉଛି ଗୋଟେ ମଲମ ଅଛି ସେଇଟା ଲେଖି ଦେଉଛି ସେଇଟା ଲଗାଇବ ଦେଖିବ କମିଯିବ ନାହିଁ ଯେଉଁ ସାବୁନ ବି ୟୁଜ୍ କରୁଛ ଗୋଟେ ୟୁଜ୍ କର ହଉ ମୁଁ ସବୁ ପାଇଁ ଲେଖି ଦେଉଛି ତୁମେ କଣ୍ଟିନ୍ୟୁ କରିବ ଆଉ ସେଇଟା ସପ୍ତାହକୁ ଥରେ ମାନେ ଶାମ୍ପୁଟା କରିବ ସପ୍ତାହକୁ ଥରେ ଦୁଇଥର ଏମିତି କରିବ ମାନେ ଯେଉଁ ଶାମ୍ପୁଟା ଦେବି କଲେ ସେଇଟା ଆସ୍ତେ ଆସ୍ତେ କି କମିବ ଆଉ ମାନେ ତୁମେ ଲେଟ୍ରେ ଟିକେ କମିବ ହଠାତ୍ କିନା ଏଗୁଡ଼ାସବୁ କମିବନି ଟିକେ ଲେଟ୍ ହବ ଆଉ

ହଁ ହଉ ଠିକ୍ ଅଛି ମୁଁ ସେୟାକୁ ଲେଖି ଦେଉଛି ଆଉ ସେୟାକୁ କଣ୍ଟିନ୍ୟୁ କରିବ ଆଉ